କୃଷ କାର୍ଯ୍ୟ ଗୁଡ଼ିକ ସବୁ ଖାଲି ହାତରେ ମଣିଷମାନଙ୍କ ଦ୍ୱାରା କରା କି ହଳ କରିବା କାଟିବା ଧାନ ମଳିବା ଇତ୍ୟାଦି କାର୍ଯ୍ୟ କରୁଥିଲି ଯେ ଯାହାଫଳରେ ଉତ୍ପାଦ ଆଜିକାଲି ଅତ୍ୟାଧୁନିକ ମେସିନ୍ ଯୋଗୁଁ ଏବଂ ଗୁଣବତ୍ତା ବଢ଼ିଯାଇଛି ଯେମିତିକି ହଳ କରିବା ନିମନ୍ତେ ଟ୍ରାକ୍ଟର ରୋଇବା ନିମନ୍ତେ ଧାନ ରୁଆ ମସିନ୍ ମେସିନ୍ ଧାନ କଟା ମେସିନ୍ ଇତ୍ୟାଦି ଗୁଡ଼ିକ ଟେକ୍ନୋଲୋଜିର ଅଗ୍ରଗତି ଯୋଗୁଁ ଫସଲ ଉତ୍ପାଦକତା ଏବଂ ଗୁଣବତ୍ତା ବଢ଼ିଚି ଏହା ବ୍ୟତୀତ ଆମେ ଅତ୍ୟାଧୁନିକ ପିଡ଼ିଆ ସାର କୀଟନାଶକ ଏବଂ ଅତ୍ୟାଧୁନିକ ର ବିଶିଷ୍ଟ ଚାରା ଆମେ ଚାଷ କାର୍ଯ୍ୟରେ ବ୍ୟବହାର କରିପାରିବା ଏହା ଫଳରେ ଫସଲ ଉତ୍ପାଦକତା ଏବଂ ଗୁଣବତ୍ତା ଅଧିକ ପରିମାଣରେ ବଢ଼ି ବଢ଼ିଯାଏ ଏବଂ ବ ବହୁତ କମ୍ ଜାଗାରେ ଅଧିକ ଅଦାୟ ହୋଇଥାଏ